ଆମେ ତିନି ଭଉଣୀ ମେଳା ହେଉ କିମ୍ବା ପର୍ଯ୍ୟଟନ ସ୍ଥଳୀ ତିନି ଭଉଣୀ ଆମେ ସାଙ୍ଗ ହେଇ ଯାଉ ମୋ ସାନ ଭଉଣୀ ବହୁତ ଭଲ ମୋ ବଡ଼ ଭଉଣୀ ବି ବହୁତ ଭଲ ତିନି ଭଉଣୀ ଆମେ ଏକା ଡ୍ରେସ ଆଣୁ ସାଙ୍ଗ ହେଇକି ମେଳା ବୁଲିବା ପାଇଁ ଯାଉ ଆଇସକ୍ରିମ ଖାଉ ଆଉ ମେଳାରେ ତିନି ଭଉଣୀ ତିନି ମାନେ ଏକା ରକମର ସବୁ ଜିନିଷ ଆଣୁ ମାନେ ଯେଉଁଠି ବି ହଉ ମେଳା ହେଉ କିମ୍ବା ପାର୍କ ହେଉ ଯେଉଁଠି ବି ଗଲେ ତିନି ଭଉଣୀ ଆମେ ସାଙ୍ଗ ହେଇ ଯାଉ ସାଙ୍ଗ ହେଇ ଗଲା ପରେ ସମସ୍ତେ ପ୍ରଶଂସା କରନ୍ତି ଯେ ତିନି ଭଉଣୀ ତିନି ସାଙ୍ଗ ଯାଉଛନ୍ତି ଏମିତି କି ଲୋକମାନେ ବି ଈର୍ଷା କରନ୍ତି ଯେ ତିନି ଭଉଣୀ ଏକା ରକମର ଡ୍ରେସ କିମ୍ବା ସବୁ ବିଭିନ୍ନ ପ୍ରକାର କଥା ହେଉ ଲୋକମାନେ ବି ମାନେ ତିନି ଭଉଣୀ କି ଈର୍ଷା କରନ୍ତି ଯେମିତି ଯାତ୍ରାକୁ ଆମେ ତିନି ଭଉଣୀ ମିଶିକି ଯାଉ ସେମାନେ ମତେ ବହୁତ ସମ୍ମାନ କରନ୍ତି ମୁଁ ବି ସେମାନଙ୍କୁ ସମ୍ମାନ କରେ ସ୍ନେହ ଦିଏ ସମସ୍ତେ ଆମେ ମିଶିକି ମେଳାକୁ ବୁଲିବା ପାଇଁ ଯାଉ ସେଇଠି ଆଇସିକ୍ରିମ ଖାଉ ଜିନିଷ ଆଣୁ ବହୁତ ମଜା କରୁ ମଜା କରିସାରିଲା ପରେ ବହୁତ ବୁଲୁ ବୁଲି ସାରିଲା ପରେ ଢେର ମଜା ମସ୍ତି ହୋଇଥାଏ ମଜା ମସ୍ତି ହେଇ ସାରିଲା ପରେ ଢେର ଜିନିଷ କିଣୁ ଘରକୁ ଆସୁ ତିନି ଭଉଣୀ ଏକା ପ୍ରକାର ଆମେ ଜିନିଷ ଆଣିଥାଉ ପିନ୍ଧିଥାଉ ଆମେ ତିନି ଭଉଣୀ ଏକା ରକମର ଆଇସିକ୍ରିମ ଖାଉ ତିନି ଭଉଣୀଙ୍କର ଏକା ପସନ୍ଦ ଯେଉଁ ଜିନିଷ ଆଣିବାର ତିନି ଭଉଣୀଙ୍କର ଏକା ପସନ୍ଦ ଏକା ଜିନିଷ ଖାଉ ସମସ୍ତେ ମିଶିକି ଏକା ଜିନିଷ ଖାଉ ଆଉ ତିନି ଭଉଣୀ ଆମେ ବହୁତ ଜିନିଷ ଏକା ବି କିଣିଛୁ ସମସ୍ତଙ୍କର ଏକା କିଣିଛୁ ସେମାନେ ବିଶେଷ କରିକି ଡ୍ରେସ ହେଉ ଚୁଡ଼ି ହେଉ ସ୍ୟାଣ୍ଡେଲ ହଉ ବହୁତ ଜିନିଷ ତିନି ଭଉଣୀଙ୍କର ଏକା ଅଛି ସମସ୍ତେ ଯିଏ ଯାହା ଜିନିଷ ଆଣୁ କେହି କାହାରି ଉପରେ କୋଳେଇ କି ବା ରାଗ ରୁଷା କାହାରି କିଛି ହୁଏନି ତିନି ଭଉଣୀ ସାଙ୍ଗ ମିଶୁ ସମସ୍ତେ ସାଙ୍ଗ ହେଇ ରହୁ ରାଗ ଅହଂକାର କିଛି ବି ନାହିଁ ତିନି ଭଉଣୀଙ୍କର ବହୁତ ଖୁସିରେ ରହୁ